କୃଷକ ମାନେ କୃଷି ପାଇଁ ବିଭିନ୍ନ ଋଣ ନିକଟସ୍ଥ ବ୍ୟାଙ୍କରୁ ଆଣିଥାନ୍ତି ସେମାନଙ୍କ ମଧ୍ୟରୁ କିଷାନ କ୍ରେଡ଼ିଟ କାର୍ଡ଼ ଓ ପ୍ରଧାନମନ୍ତ୍ରୀ କୃଷି ଋଣ ଯୋଜନା ଅନୁସାରେ ସେମାନେ ଏହିସବୁ ସୁବିଧାର ଲାଭ ଉଠାଇଥାନ୍ତି ଓ ସେମାନେ ମଧ୍ୟ ଓଡ଼ିଶା ରାଜ୍ୟ ସରକାରଙ୍କ ପାଖରୁ କାଳିଆ ଯୋଜନା ମାଧ୍ୟମରେ ଋଣ ଗ୍ରହଣ କରିଥାନ୍ତି